ଆମ ଅଞ୍ଚଳ ନିକଟରେ ଥିବା ପ୍ରସିଦ୍ଧ କଲେଜ୍ ଗୁଡ଼ିକ ଅଁଳା କଲେଜ୍ ମାଣିଦା କଲେଜ୍ ବରସିଂଘା କଲେଜ୍ ରାଧା କଲେଜ୍ କେଶିପୁର୍ କଲେଜ୍ ବେତନଟୀ ଗଭର୍ଣ୍ଣମେଣ୍ଟ କଲେଜ୍ ଆହୁରି ମଧ୍ୟ ଅନେକ ପ୍ରାଇଭେଟ୍ କଲେଜ୍ ଗୁଡ଼ିକ ଅଛି ତା ସଙ୍ଗେ ସଙ୍ଗେ ଆମର ବାରିପଦାରେ ମଧ୍ୟ ଗଭର୍ଣ୍ଣମେଣ୍ଟ ଅଛି ବେସରକାରୀ କଲେଜ୍ ମଧ୍ୟ ଅଛି ସେଥିମଧ୍ୟରୁ ଆମର ମୋ ବଡ଼ପୁଅ ଗଭର୍ଣ୍ଣମେଣ୍ଟ କଲେଜ୍ ବାରିପଦାରେ ଅଧ୍ୟୟନ କରୁଛି ସିଏ ସେଥିମଧ୍ୟରୁ ବାରିପଦାରେ ଆହୁରି ଅନେକ ମଧ୍ୟ କଲେଜ୍ ଗୁଡ଼ିକ ଅଛି ଯେଉଁ ଗୁଡ଼ିକ ପ୍ରାଇଭେଟ୍ କଲେଜ୍ ଯେଉଁମାନଙ୍କର ଯେଉଁଠି ଇଛା ସେଇମାନେ ସେଇ କଲେଜ୍ରେ ପାଠ ପଢ଼ିବା ପାଇଁ ଇଛା ପ୍ରକାଶ କରନ୍ତି ବର୍ତ୍ତମାନ ତ ବେଶୀ ପ୍ରାଇଭେଟ୍ ବିଦ୍ୟାଳୟକୁ ବେଶୀ ଗୁରୁତ୍ୱ ଦଉଛନ୍ତି ଗଭର୍ଣ୍ଣମେଣ୍ଟ କଲେଜ୍ରେ ବହୁ କମ୍ ସଂଖ୍ୟାରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି କିନ୍ତୁ ମୁଁ ମୋର ବଡ଼ପୁଅଙ୍କୁ ମୁଁ ମୋର ଗଭର୍ଣ୍ଣମେଣ୍ଟ କଲେଜ୍ରେ ହିଁ ପାଠ ପଢ଼ାଉଛି ମୁଁ ଗଭର୍ଣ୍ଣମେଣ୍ଟ ବ୍ୟତୀତ ଅନ୍ୟ କୌଣସି କଲେଜ୍ରେ ପାଠ ପଢ଼ାଇ ନାହୁଁ